ଆଜ୍ଞା କୁହନ୍ତୁ ଆଜ୍ଞା କୁହନ୍ତୁ

ଆଚ୍ଛା କୋଲକାତା ପାଇଁ ଯାଇଥାନ୍ତେ ହଉ ମୁଁ ଚେକ୍ କରୁଛି ଟିକିଏ ହଁ ମୁଁ ଦେଖୁଛି ଆପଣ ଟିକିଏ ହୋଲ୍ଡ ଲାଇନରେ ରୁହନ୍ତୁ ମୁଁ ଦେଖିକି କହୁଛି ଆପଣଙ୍କୁ ମୁଁ ଦେଖିପରୁଛି ଏଠି ଦୁଇଟା ଟିକେଟ୍ ଅଛି ବର୍ତ୍ତମାନ ଗୋଟିଏ ଅଛି ମୋ କଥା ଶୁଣି ସାରନ୍ତୁ ଟିକିଏ ଆଗ ଟିକେଟ୍ ଦୁଇଟା ଅଛି ଗୋଟିଏ ଅଛି ଦେଖନ୍ତୁ ଟିକିଏ ଲେଟ୍ ହେବ ସେ ଆପଣ ଏବେ ଦେଖିପାରୁଥିବେ ଟ୍ରେନ୍ ଷ୍ଟ୍ରାଇକ୍ରେ ବି ଅଛି ଆଉ ଆପଣ ତ ଆପଣ ଟ୍ରେନ୍ରେ ଗଲେ ଅସୁବିଧା ହେବ କାହିଁକି କହିଲେ ବର୍ତ୍ତମାନ ଷ୍ଟ୍ରାଇକ୍ଟା ଚାଲିବ ଆହୁରି ପାଞ୍ଚ ଛଅ ଘଣ୍ଟା ଖଣ୍ଡେ ତ ଆଉ ଛଅ ଘଣ୍ଟା ପରେ ଆପଣଙ୍କୁ ଟିକେଟ୍ ମିଳିବ ଆଉ ଗୋଟିଏ ଯେଉଁ ଟିକେଟ୍ ଅଛି ସେଇଟା ହେଲା କାଲି କାଲି ସନ୍ଧ୍ୟାବେଳେ ଆପଣ ଯଦି ବେଶୀ ଏମରଜେନ୍ସି ଅଛି ଆପଣ ଶୀଘ୍ର ଯିବାକୁ ଚାହୁଁଛନ୍ତି ତାହେଲେ ମୁଁ ଆପଣଙ୍କୁ ରେକମେଣ୍ଡ କରିବି ବସ୍ଫସ୍ରେ ଯାଆନ୍ତୁ ଏବେ ଦେଖନ୍ତୁ ନା ଆମର ଟିକେଟ୍ ତ ଆପଣଙ୍କୁ ଖୋଜିଦେଲି ହେଲା ଟିକେଟ୍ ବି ଅଛି ହେଲେ ଷ୍ଟ୍ରାଇକ୍ଟା ବି ରହୁଛି ନା ଆଉ ଟ୍ରେନ୍ ଯିବା ବି ଟିକିଏ ଲେଟ୍ ହେବ ଦେଖନ୍ତୁ ମ୍ୟାଡ଼ାମ୍ ସେମିତି ଦେଖନ୍ତୁ ଷ୍ଟ୍ରାଇକ୍ ହଉ କି ନ ହଉ ଟ୍ରେନ୍ ତ ସେମିତିରେ ବି ମାନେ ଆଜି ଯାଏଁ କେବେ ମାନେ ଟ୍ରେନ୍ ଅନ୍ଟାଇମ୍ ଆସିନି ସବୁବେଳେ ଟ୍ରେନ୍ ମାନେ ଲେଟ୍ରେ ଆସେ ଆଉ ସେମିତିରେ ବି ତ ଟ୍ରେନ୍ ଟାଇମ୍ରେ ଆସେନା ତାପରେ ମାନେ ଲେଟ୍ ରାତିରେ ଆପଣଙ୍କୁ କହିଲି ପା ଆଉ ଛଅ ଘଣ୍ଟା ପରେ ଆପଣଙ୍କୁ ମିଳିବ ଟ୍ରେନ୍ ଆପଣ ବସ୍ ଟ୍ରୁଲସ୍ ଆଣ୍ଡ ଟ୍ରାଭେଲ୍ସରେ ଟ୍ରାଏ କରନ୍ତୁ ଦେଖନ୍ତୁ କାହିଁକି କହିଲେ ଏବେ ଟ୍ରେନ୍ ଆପଣଙ୍କୁ ସହଜରେ ମିଳିବନି ଆପଣ ୱେଟିଙ୍ଗ ରୁମ୍ରେ ରହିବେ ଯଦି ରୁହନ୍ତୁ ତାହେଲେ ଆପଣ ଦେଖନ୍ତୁ ଏବେ ଯଦି ଟିକେଟ୍ ବୁକ୍ କରିବେନି ତ ଆପଣଙ୍କ ଜାଗାରେ ଆଉ କିଏ ବୁକ୍ କରିଦେବ ନା ତ ଆପଣ ଯଦି ଚାହୁଁଛନ୍ତି ଟ୍ରେନ୍ରେ ଯିବାକୁ ତାର ଆଜ୍ଞା ଗ୍ୟାରେଣ୍ଟି ମୁଁ ଦେଇପାରୁନି ଆପଣ ହଣ୍ଡରେଡ଼ ପର୍ସେଣ୍ଟ ରିଫଣ୍ଡ ପାଇବେ କି ନାହିଁ ମୁଁ କହିପାରୁନି ମେ ବି ଆପଣ ଥାର୍ଟି ଫୋର୍ଟି ପର୍ସେଣ୍ଟ ପାଇପାରନ୍ତି ରିଫଣ୍ଡ ତାର ହେଲେ ଶୁଣନ୍ତୁ ମୁଁ କହୁଛି ଶୁଣନ୍ତୁ ଆପଣ ପାଞ୍ଚ ଘଣ୍ଟା ଯେ ହେଲେ ଆପଣ ବର୍ତ୍ତମାନ ଯଦି ଟିକେଟ୍ ବୁକ୍ ନ କରନ୍ତି ତାହେଲେ ଆଉ କିଏ ବୁକ୍ କରିଦେବା ନା ତ ବୁକ୍ କଲାପରେ ସେ ଯେଉଁ ସିଟ୍ଟା ଗଲା ନା ତାପରେ ଏବେ ଦୁଇଟା ହିଁ କେବଳ ଆଭଲେବଲ୍ ଅଛି ଗୋଟିଏ ପାଞ୍ଚ ଘଣ୍ଟାରେ ଗୋଟିଏ ପାଞ୍ଚ ଘଣ୍ଟା ପରେ ଆଉ ଗୋଟିଏ କାଲି ସକାଳୁ କାଲି ସନ୍ଧ୍ୟାବେଳକୁ ସରି

ଆପଣ ଆପଣ ଯଦି ଶୁଣନ୍ତୁ ଆପଣ ଯଦି ଏବେ ବୁକ୍ କରୁଛନ୍ତି କରନ୍ତୁ ନହେଲେ ୟାର କିଛି ଗ୍ୟାରେଣ୍ଟି ନାହିଁ ଆଜ୍ଞା ହୁଁ ତ ଏଇଟା ଆପଣଙ୍କର ଶୁଣନ୍ତୁ ଯେଉଁ ଯେଉଁଟା ବର୍ତ୍ତମାନ ଛଅଟା ଛଅଟାରେ ଛଅ ଘଣ୍ଟା ପରେ ଅଛି ସେଇଟା ହେଲା ନନ୍ଏସିଟା ଏସିଟା ସରି ଥାର୍ଡ କ୍ଲାସ୍ ଏସିଟା ୟାର ଟିକେଟ୍ ପ୍ରାଇସ୍ ରହିବ ପନ୍ଦରଶହ ସତୁରୀ ଟଙ୍କା ୟା ଦେହରେ ଫୁଡ଼ ଇନକ୍ଲୁଡ଼ ଅଛି ଆଉ ଯେଉଁ ଆଉ ଆପଣ କାଲି ଯେଉଁଟା ରହୁଛି ସେଇଟା ମାନେ ଆପଣ ଆମର ଇଏଟା ଆମର ନନ୍ଏସି ସ୍ଲିପର କ୍ଲାସ୍ଟା ତା' ପ୍ରାଇସ୍ଟା ଆଜ୍ଞା ତା' ତା' ପ୍ରାଇସ୍ଟା ରହୁଛି ଇଏ ପ୍ରାଇସ୍ଟା କେତେ ସାତଶହ କେତେ ମ୍ୟାଡ଼ାମ୍ ଆପଣ ବୁକ୍ କରିବେ ଆପଣ ବୁକ୍ କରିବେ ନା ଆପଣ କିଛି ଅଲଗା ଟ୍ରାଭେଲ୍ସ ଦେଖିବେ ଆପଣ ସିନିଅର ଷ୍ଟାଫ୍ କି ଯେ ମାନେ ଆପଣ ରେଲେୱେ କର୍ମଚାରୀ ତା' ପାଇଁ ଆପଣଙ୍କୁ ଆଇ ଡ଼ି ପ୍ରୁଫ୍ ଦେବାକୁ ପଡ଼ିବ ଠିକ ଅଛି ତାହେଲେ ମୁଁ ଆପଣ ପଠାନ୍ତୁ ମୁଁ ଦେଖିକି କହୁଛି ଆପଣଙ୍କୁ ଆଜ୍ଞା